ମୋର ପ୍ରଥମ ରୋଷେଇରେ ଟିକେ ଲୁଣ ଅଧିକ ଲାଗିଯାଇ ଥିଲା ପ୍ରଥମ ରୋଷେଇ ମୋର ଠିକ୍ ସେ ହେଇ ପାରିନଥିଲା ସେଥିପାଇଁ ମୁଁ ପ୍ରଥମ ରୋଷେଇରେ ଶିଖିଲି ଯେ ଦ୍ଵିତୀୟ ରୋଷେଇରେ ମୁଁ ଭଲସେ ହିଁ ଭଲ ରୋଷେଇ କରିପାରିଥିଲି